ଆଗରୁ ତ ସେମିତି ଆମର ଓଡ଼ିଶାରେ ସୁବିଧା ନଥିଲା ସେଇ ଖତ ପାଣିରେ ଯାହା ହେଉଥିଲା ଆଉ ବର୍ତ୍ତମାନ ବୈଜ୍ଞାନିକମାନେ ସାର ଔଷଦ ବାହାର କଲେଣି ଆଉ ଫଳ ବି ଭଲ ହେଉଛି କୃଷି କିଛି ମାତ୍ରାରେ ଲାଭ ପାଉଛନ୍ତି ଆଉ